ଭାରତର ଲୋକପ୍ରିୟ ଖାଦ୍ୟ ହେଉଛି ଭାତ ଡାଲି ତରକାରୀ ଆଉ ଭଜା ଶାଗ ଭଜା ରୁଟି ଇତ୍ୟାଦି ଇତ୍ୟାଦି କିନ୍ତୁ ଲୋକ ବି ଭାରତର ଲୋକପ୍ରିୟ ଖାଦ୍ୟ ଅଛି ଯେ ପଖାଳ ଖାଇବାକୁ ବହୁତ ଭଲ ପାଆନ୍ତି ପଖାଳ ସାଥିରେ ଭଜା ବଡ଼ି ଚୁରା ଆଳୁ ଭର୍ତ୍ତା ଇତ୍ୟାଦି ଇତ୍ୟାଦି ଆଉ ଯେଉଁ ବ୍ୟଞ୍ଜନ ହେଉଛି ଯେଉଁ ଖାଦ୍ୟ ପ୍ରସ୍ତୁତ କରା ହେଉଛି ଏ ଦୈନନ୍ଦିନ ଜୀବନରେ ଯେଉଁ ହେଉଛି ଲୋକମାନେ ଏବେ ତ ବହୁତ ମସଲାକୁ ବ୍ୟବହାର କରନ୍ତି ମସଲା ବି ବ୍ୟବହାର କରାଯାଏ କିନ୍ତୁ ଗାଁ ଗହଳିରେ ଏତେ ମସଲା ହୁଏନି କିନ୍ତୁ ହୋଟେଲ୍ ଫୋଟେଲରେ ଯେଉଁ ଧନୀକ ଶ୍ରେଣୀର ବ୍ୟକ୍ତି ଅଛନ୍ତି ସମସ୍ତେ ହିଁ ପ୍ରାୟତଃ ମସଲା ଖାଆନ୍ତି